କିଏ ସରପଞ୍ଚ ବାବୁ କହୁଛନ୍ତି ହଁ ଆମ ଗାଁରେ ଗୋଟେ ନଳକୂପ ବସିବାର ଥିଲା କେବେ କ'ଣ ହେବ ମୁଁ ଆମ ଗାଁ ଏ ତଳ ସାହି ଯେଉଁ ଅଛି ମୋର ନାଁ ହେଉଛି ରୁପିନା ସାତ ଆଠ ଦିନ ଭିତରେ ମୁଁ ବା ଯାଇଥିଲି ବ୍ଲକ ଯାଇଥିଲି ବି ଡ଼ି ଓ କହିଲେ ଏଇ ଦୁଇ ତିନି ଭିତରେ ହେଇଯିବ ଆପଣ କହୁଛନ୍ତି କ'ଣ ସାତ ଆଠ ଦିନ ଭିତରେ ହେଇଯିବ ମୋତେ ତ ସେଇଆ କହିଲେ ଯାଇଥିଲି ମୁଁ ଯେ ପଚାରିଲି ତାଙ୍କୁ ହେଲେ ସେ କହିଲେ ଆଉ ସବୁ ପଇସାପତ୍ର ସବୁ ସାକ୍ସନ୍ ହେଇଯାଇଛି ଆଉ କେବେ କ'ଣ ହେବ ସେ ବିଷୟରେ ପଚାରିଲେ ସେ କହିଲେ ଦୁଇ ତିନି ଦିନ ଲାଗିବ ହେଲେ ଆପଣ କହୁଛନ୍ତି ଛଅ ସାତ ଦିନ ଲାଗିବ ହଁ ଆମ ଗାଁରେ ଗୋଟେ କ୍ଲବ୍ ଘରଟେ ହେବାର ଥିଲା ଏ ଯେଉଁ ପିଲାମାନଙ୍କ ପାଇଁ ହେଲେ କାହିଁ ସେଇଟା ତ ଏ ଯାଏଁ ହେଲାନି ତାର ସବୁ ପଇସାପତ୍ର ସାକ୍ସନ୍ ହେଇଯାଇଛି ବୋଲି କହୁଥିଲେ ଏଇ ହେଇଯିବ ସାଙ୍ଗେ ସାଙ୍ଗେ ବୋଲି କହୁଥିଲେ କାହିଁ ଏଯାଏଁ କିଛି ହେଲାନି ନା ଇଟା ପଡ଼ିଛି ନା ଫାଉଣ୍ଡେସନ୍ ପାଇଁ ଗାତ ଖୋଳା ହେଇଛି ନା କିଛି ପଥର ଅଣାହେଲା ନା ବାଲି କିଛି ହେଲାନି ହେଲେ ତଥାପି ଆପଣ ଭାବୁଛନ୍ତି କେତେ ଏମିତି ଲାଗିବ ହଁ ଠିକ୍ ଅଛି ଆପଣ ସେ ନଳକୂପ ଭିତରେ ଟିକେ ବୁଝିଦିଅନ୍ତୁ ଭଲସେ ଆଉ ଜଲଦି ଟିକେ କରାଇବାକୁ ଚେଷ୍ଟା କରନ୍ତୁ ଆଉ ସେ ଲୁଣି ପାଣି ଖରାପ ପାଣିସବୁ ପିଇ ପିଇକା ଏଯେଉଁ ଉପର ସାହି ଲୋକ ସବୁ ତାଙ୍କର ଡାଇରିଆ କ'ଣ ହେଇଗଲାଣି ରୋଗ ହେଇଗଲାଣି ତାଙ୍କର ଆଉ ଆପଣ ଆଉ ସେଇ ବିଷୟରେ ବୁଝିବେନା ହଁ ଜଲଦି ଟିକେ କରିବେ ଆହୁରି ହେଲେ ଆପଣ ଏଯେଉଁ ନଳକୂପଟା ଗୋଟେ ହିଁ କରନ୍ତୁନି ଆଉ ଦୁଇ ତିନିଟା ଭଳିଆ ଏମିତି କରନ୍ତୁ ଯେଉଁଥିପାଇଁ କି ଅନ୍ୟମାନଙ୍କୁ ଜନଗହଳି ଅଧିକ ହେଇଯାଇଛି ନା ଆପଣ ଆଉ ଗୋଟେ ନଳକୂଅ ଆଣିବେ ତ ହେଇପାରିବନି ଅଧିକ ଟିକେ କଥା ହେଇଯାଆନ୍ତୁ ସେ ବିଷୟରେ ଆଉ ହଉ ଠିକ୍ ଆଉ ଟିକେ ଜଲଦି କଲେ ହବନି ଏତେ ଲେଟ୍ ହେଇଯାଉଛି ଖରାଦିନଟା ଲୋକମାନେ ପାଣି ପାଇଁ ଅସୁବିଧା ହେଇଯାଉଛନ୍ତି ହଉ ଠିକ୍ ଅଛି ଆପଣ ଭାବନ୍ତୁ ସେ ବିଷୟରେ କ'ଣ କଲେ ହେବ ତଥାପି ଆପଣ ଆପଣଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଯେଉଁ ଆମର ଏଯେଉଁ ନଳକୂପ କଥା ନଳକୂପ ବିଷୟରେ କ୍ଳବ୍ ଘର ବିଷୟରେ ଯାଇକିନା ଟିକେ ଆମେ ବିଡ଼ିଓଙ୍କ ସହିତ ଡିସ୍କସନ୍ କରିବା ହଉ ହଉ ଠିକ୍ ଅଛି ତା'ହେଲେ ଟିକେ ଭଲସେ କଥା ହେଇଯିବେ ଆହୁରି ଏମିତିରେ ବି ପାଣି ପାଇଁ ଅସୁବିଧା ହେଇଯାଉଛନ୍ତି ନା ଜଲଦି ଟିକେ କରିଦେଲେ ଭଲ ଆପଣ ଯଦି ଏମିତି ଚୁପ୍ ରହିବେ ଠିକ୍ ଅଛି ଆପଣ ଯଦି ଏମିତି ଚୁପ୍ ରହିବେ ତା'ହେଲେ ତ ଗାଁ ଲୋକ ପାଣି ପାଇଁ ବହୁତ ଅସୁବିଧା ହେଇଯିବେ ତାଙ୍କର କିଛି ବି ହଉ ହଉ ଠିକ୍ ଅଛି ଆପଣ କଥା ହେଇଯାଆନ୍ତୁ